ହଁ ସାର୍ ଆପଣ ଯୋଗ ସାର୍ କହୁଥିଲେ କି ହଉ ନମସ୍କାର ନମସ୍କାର ହୁଁ ଆମର ପିଲା କେତେ ଗୁଡ଼ିଏ ଥିଲେ ତ ଯୋଗ ଶିଖିବା ପାଇଁ ଆଉ ସେଇପାଇଁ ମୁଁ କଥା ହେବାକୁ ଚାହୁଁଛିି କାହିଁନା ମୁଁ ଟିକେ ଯୋଗ ଶିଖିଥାନ୍ତି ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଉ କ'ଣ କେମିତି ପେମେଣ୍ଟ କ'ଣ କେମିତି ନଉଛନ୍ତି ଆମେ ନଉଛନ୍ତି ଆମେ କେତେଗୁଡ଼ିଏ ପିଲା କ'ଣ କେମିତି ପେମେଣ୍ଟ ନଉଛନ୍ତି ନାଇଁ ମୁଁ ଟିକେ ପିଲାମାନେ ସବୁ ଆସିଲେ ମୁଁ କଣ୍ଟାକ୍ଟ କରିବି ଆପଣଙ୍କ ସାଙ୍ଗରେ ଆଉ କେତେ କ'ଣ ପଇସା କେତେ କେଉଁ ଟାଇମ୍ ସେ ଦେଇପାରିବେ ଆଉ

ଆଉ ଟାଇମ୍ ଦେଇପାରିବେ ସେଇ ହିସାବରେ ପିଲାମାନେ ଟିକେ ନାହାନ୍ତି ଟିକେ ଯାଇଛନ୍ତି କୋଡ଼ିଏ ପଚିଶି କିଲୋ ଆସିବେ ହୁଁ ଆଉ ଅଛନ୍ତି ପିଲା ହଁ ସେ ହଁ ହଉ ହଉ ସେମାନେ ଆସିବେ ଆସିଲେ ମୁଁ କଣ୍ଟାକ୍ଟ କରିବି ଆପଣଙ୍କ ସାଙ୍ଗରେ କଣ୍ଟାକ୍ଟ କରିକି କହିବି ଟାଇମ୍ ବି ବତେଇବି ନା କେଉଁ ଟାଇମ୍ରେ କ'ଣ କରିବେ ହଁ ସେ ସେଇ ଅନୁପାତରେ ମୁଁ ଆପଣ ସହିତ କଥା ହେବି ଆଉ ହେଲା ଆପଣ ଯେଉଁ ଟାଇମଟା ଫ୍ରି ହବ ଫ୍ରି ମାନେ ଯେଉଁ ଟାଇମଟା ଫ୍ରି ହେବେ ହଉ ହଉ ହଉ ମୁଁ ଛୁଆମାନଙ୍କ ସହିତ କଣ୍ଟାକ୍ଟ କରୁଛିି ହୁଁ ହୁଁ